ଯଦି ଆମ ଗାଁରେ କାହାକୁ ସାପ ଚାବିଦିଏ ତେବେ ଲୋକମାନେ ତାକୁ ଗୁଣିଆ ବଇଦ ପାଖକୁ ନେଇକରି ଫୁକା ଝରା କରନ୍ତି ଆର୍ କେତେଟା ଲୋକ ଚେରମୂଲି ଉଷ ଦେସନ୍ ଯାର୍ ଫଲରେ କି ବହୁତ୍ଟେ ଲୋକ୍ ମରିଯାଇସନ୍ ମୋର୍ ହିସାବରେ ଯଦି କାହାକେ ସାପ ଚାବ୍ଲା ତା'ହେଲେ ଯେନ୍ ଜାଗାରେ ସାପ ଚାବିଛେ ସେ ଜାଗାକେ ହଲ୍ଦି ପାନିରେ ଭଲ୍ସେ ଧୋଇ ଦେଇକରି ରସିଟେ ଜୋର୍ରେ ବାନ୍ଧି ଦେଇକରି ତାହାକେ ଡାକ୍ଟରଖାନା ନେଇକରି ଯିବି ତାହାକେ ଡାକ୍ଟର ସେଠାନେ ସୁଜା ଦେବେ ଉଷ ଦେବେ ଆଉ ସେ ଲୋକ୍ଟା ବଞ୍ଚିଯିବା